ରୋଷେଇ କରିବା ସମୟରେ ଆମେ ବହୁତ ପ୍ରକାରର ସତର୍କତା ଅମ୍ବଲନ କ ଅବଲମ୍ବନ କରିବା କଥା ଆଉ ଯଦି ଏ ସତର୍କତା ଅବଲମ୍ବନ କରିବା ନାହିଁ ତ ଆମର ମୃତ୍ୟୁ ହେବାରର ସୁନିଶ୍ଚିତ କାରଣ ରୋଷେଇ ସମୟରେ ଆମେ ବହୁତ କିଛି ଆମେ ବ୍ୟବହାର କରିଥାଉ ଯାହାକି ଯଦି ଆମେ ଗ୍ରାମାଞ୍ଚଳରେ ବ୍ୟବହାର କରୁ ନିଆଁର ଯଦି ବ୍ୟବହାର କରୁ ନିଆଁରେ ନିଜର କପଡ଼ା ଯଥା ଶାଢ଼ୀ ଇତ୍ୟାଦି ପୋଡ଼ିଯିବାର ସମ୍ଭାବନା ଅଛି ଆ ଏବଂ ଯଦି ଗ୍ୟାସ୍ରେ ଯଦି କରାଯାଉଛି ତ ଗ୍ୟାସ୍ ଲିକ୍ ହେଇକି ଘର ସବୁଆଡ଼େ ଗ୍ୟାସ୍ ହେଇକି ନିଆଁ ଜଳିଯିବାର ସମ୍ଭାବନା ଅଧିକ ଏବଂ ଗ୍ୟାସ୍ ଫାଟି ଯିବାର ମଧ୍ୟ ସମ୍ଭାବନା ବହୁତ ଅଧିକ ଏଣୁ ରୋଷେଇ କରିବା ସମୟରେ ବହୁତ କିଛି ସତର୍କତା ଦରକାର ଏବଂ ଯେଉଁ ରୋଷେଇ କରୁଛେ ତେଲ ତ ଯେଉଁ ବ୍ୟବହାର କରୁଛେ ସେ ତେଲ ଗରମ ତେଲ ଦେହକୁ ନ ଛିନ୍ତିରି ପଡ଼ିବ ତାହା ମଧ୍ୟ ଦେଖିବା କଥା